ହେଲୋ ଆପଣ ଯାହା ଖାଇବା ଲାଗି ଚାହୁଁଛନ୍ତି ସେସବୁ ସବୁ କିିଛି ଆମ ହୋଟେଲରେ ଉପଲବ୍ଧ ଅଛି ଦୟାକରି ଆପଣ କ'ଣ କ'ଣ ଖାଇବେ ସେ ବିଷୟରେ ଟିକେ କୁହନ୍ତୁ ଦେଖନ୍ତୁ ମ୍ୟାଡମ୍ ଆମ ହୋଟେଲରେ ଆପଣଙ୍କୁ ସବୁ ପ୍ରକାରର ଖାଇବା ଦେଇ ଦିଆଯାଇପାରେ ଆପଣ ଯାହା ବିି ଚାହିଁବେ ସେସବୁ ଖାଇପାରିବେ ତାହା ନନଭେଜ ହେଉ କିମ୍ବା ଭେଜ୍ ହେଉ ଯଦି କୌଣସି ସର୍ଭିସରେ ଯଦି କିଛି ଗଡ଼ ବଡ଼ ହେଲା କି କ'ଣ ହେଲା ଆପଣ ପଇସା ମଧ୍ୟ ଆମକୁ କାଟିଦେଇପାରିବେ ତେଣୁ ଆପଣ ଯାହା କିଛି ଖାଇବାକୁ ଚାହୁଁଛନ୍ତି ସେସବୁକୁ ଖାଇପାରିବେ ହଁ ଆସନ୍ତୁ ଆମ ସେ ଯୋଉ ଚାରମାଲ ଚାରମାଲ ଦେଖିଛନ୍ତି ତ ସେ ସମ୍ବଲପୁର ଡିଷ୍ଟ୍ରିକ୍ଟର ରେଢ଼ାଶୁଲ ବ୍ଲକ୍ ଅନ୍ତର୍ଗତ ଚାରମାଲ ଗ୍ରାମରେ ଆମର ହୋଟେଲ ହଁ ଗୋଟେ କାମ କରନ୍ତୁ ଆସିଲେ ଆମକୁ ପୁରା ବୋର୍ଡ୍ ବି ମରା ହୋଇଛି ତ ଦେଖିେଦେବେ ଆପଣଙ୍କ ଫ୍ୟାମିଲି ନେଇକି ଆସନ୍ତୁ ଏଟା ହେଉଛି ଗୋଟେ ଫ୍ୟାମିଲି ରେଷ୍ଟୁରାଣ୍ଟ ତ ଆପଣ ଦୟାକରି ଆସନ୍ତୁ ଖାନା ପିନା ସୋନା ରହିବା ସବୁକଛି ଅଛି ତ ଆପଣ ଚାହିଁବେ ଆସିକି ଖାଇପାରିବେ ଏବଂ ରହିପାରିବେ ଆଉ କ'ଣ ହଁ ରେସିପି ତ ସବୁ ଠିକ୍ ଠାକ୍ ଅଛି ମୁଁ ଆପଣଙ୍କୁ ପ୍ରଥମରୁ ବି କହିସାରିଛି ଯଦି କୌଣସି ଖାଇବାରେ କି କୌଣସିରେ ଯଦି କିଛି ଗଡ଼ବଡ଼ ହେଲା ତ ଆପଣ ଆମର ସର୍ଭିସ୍ କାଟି ଦେଇପାରିବେ ଆଉ ବହୁତ ହେଲ୍ଦି ପ୍ରକାର ଖାଇବା ମଧ୍ୟ ମିଳେ ଯୋଉଟାକି ଦେହ ପ୍ରତି ବହୁତ ହିତକର ବୋଇଲେ ଆଉ କ'ଣ କହୁଛନ୍ତି କୁହନ୍ତୁ ଓ ହଁ ହଁ ଦୟାକରି ଆପଣଙ୍କ ଗାଁର ବନ୍ଧୁବାନ୍ଧବ ସାହି ପଡ଼ିଶା ସମସ୍ତ ସଙ୍କୁ ଡାକିକି ଆମ ହୋଟେଲକୁ ଆସିପାରିବେ ହଁ ସିଓର୍ ଆପଣଙ୍କ ଝିଅ ବାହାଘର ପୁଅ ବାହାଘର କି ବ୍ରତଘର ଯେକୌଣସି ହେଲେ ଆମେ ସବୁଥିରେ ସର୍ଭିସ କରିବାକୁ ଆମେ ସବୁବେଳେ ରେଡି ଥାଉ ଆପଣଙ୍କ ସେବା ପାଇଁ ହିଁ ଆମେ ହୋଟେଲ୍ ଖୋଲିଛୁ ହଁ ପାର୍ସଲ ବି ନେଇପାରିବେ ଆପଣ ଚାହିଁଲେ ତାକୁ ଚାରିଦିନ ମଧ୍ୟ ପ୍ରାୟ ଏତେ ଟେଷ୍ଟି ଖାଇବା ଯେ ଆପଣ ହାତ ଚାଟିକି ଖାଇଦେବେ ତ ଆପଣ ପୁରା ପାର୍ସଲ ମଧ୍ୟ ନେଇକି ଯାଇପାରିବେ କ'ଣ କହିଲେ ଦେଖନ୍ତୁ ମ୍ୟାଡମ ଆପଣ କଥା ହେଲା ଭିିତରେ ଏଇସବୁ କଥା କହିପାରିବେ ନାହିଁ ଏସବୁ କଥା କହିଲେ ଆପଣଙ୍କ ପଇସା କଟିଯିବ ପୁଣି ଆଉ ଥରେ ପୁଣି ପଇସା ଦେବାକୁ ପଡ଼ିବ ଦୟାକରି ଆପଣ ଖାଇବା ବିଷୟରେ ଯେକୌଣସି ଖାଇବା ବିଷୟରେ କହିବା ପାଇଁ ମୋତେ କୁହନ୍ତୁ ମୁଁ ଦେବି ଭେଜ୍ରେ ଆପଣ ଯାହା ଖାଇବେ ପନିର ତରକାରୀ ଚିଲ୍ଲି ପନିର ପନିରରେ ଯେତେ ଟାଇପର ଆଇଟମ୍ ଆଉ ଆପଣଙ୍କ ଘରେ ଯୋଉ ଟାଇପର ସ୍ୱାଦିଷ୍ଟ ଖାଇବା ସବୁ ଖାଉଛନ୍ତି ସେସବୁ ଆମ ହୋଟେଲକୁ ଆସିକିନା ଉପଭୋଗ କରିପାରିବେ